ସୁବର୍ଣ୍ଣପୁୁର ଜିଲ୍ଲାରେ ରୋଜଗାର ଓ ଜୀବିକାର ମୁଖ୍ୟ ଉତ୍ସ ଗୁଡ଼ିକ ହେଉଛି କୃଷି ଶିଳ୍ପ ସେବା ଏ ମଧ୍ୟରୁ କୃଷି ହେଉଛି ମୁଖ୍ୟ ଉତ୍ସ କୃଷି କାର୍ଯ୍ୟ କରି ଏହି ଜିଲ୍ଲାର ବହୁତ ଲୋକ ଜୀବିକା ନିର୍ବାହ କରିଥାନ୍ତି ଏବଂ ବିଭିନ୍ନ ପ୍ରକାରର ଶସ୍ୟ ଜାତୀୟ ଫସଲ ଯଥା ମୁଗ ବିରି କୋଳଥ ଇତ୍ୟାଦି କରିଥାନ୍ତି ଏହି ଜିଲ୍ଲାରେ ଅଧିକାଂଶ ଲୋକ ଗାଁ ଗହଳିରେ ବାସ କରନ୍ତି ଏବଂ ସେମାନେ ଆର୍ଥିକ ରୂପେ ବେଶୀ ସ୍ୱଚ୍ଛଳ ହୋଇନଥାନ୍ତି ସେଥିପାଇଁ ସେମାନେ କୃଷି କ୍ଷେତ୍ରକୁ ଏକ ମାଧ୍ୟମରେ ବାଛି ସେଠାରେ କୃଷି କରନ୍ତି ଏବଂ କୃଷି କୃଷିର ମୁଖ୍ୟ ଫସଲ ହେଉଛି ଧାନ ଧାନ ଏଠାକାରର ଜୀବନ ଧାନ ଚାଷକୁ ସେମାନେ ବର୍ଷକୁ ବର୍ଷରେ ବର୍ଷା ଦିନରେ ଚାଷ କରିଥାନ୍ତି କିନ୍ତୁ ଯେଉଁ ସ୍ଥାନରେ ଜଳସେଚନ ସୁବିଧା ଅଛି ଖରାଦିନରେ ମଧ୍ୟ ତାହାକୁ ଚାଷ କରିଥାନ୍ତି ଏହି ଜିଲ୍ଲାରେ ବିଭିନ୍ନ ପ୍ରକାରର ପ୍ରକଳ୍ପ ସାହାଯ୍ୟରେ ଚାଷୀମାନଙ୍କୁ ପାଣି ଯୋଗାଇ ଦିଆଯାଇଥାଏ ଏବଂ ସେମାନେ ସେହି ପାଣିରେ ଚାଷ କାର୍ଯ୍ୟ କରିଥାନ୍ତି ଲୋକମାନେ ସରକାରୀ ଚାକିରୀର କିମ୍ବା ଘର ଚାକିରୀକୁ ବହୁତ ପସନ୍ଦ କରନ୍ତି ଯାହାକି ସରକାରୀ ଚାକିରୀ କରିବା ଦ୍ୱାରା ସେମାନେ ଜଣେ ସରକାରଙ୍କ ଅଧିନରେ ରହି କାମ କରିଥାନ୍ତି ଏବଂ ଯେଉଁମାନେ ଚାକିରି ପାଇନଥାନ୍ତି ସେମାନେ ନିଜସ୍ୱ ନିଜ ସହିସାର ଉର୍ଥ ଉପାର୍ଜନ କରିବା ଯଥା ମାଛ ମାରିବା କିମ୍ବା ବିଭିନ୍ନ ପ୍ରକାର ବେପାର କରିବା ଇତ୍ୟାଦିକୁ ଆପଣେଇ ଥାନ୍ତି ଏବଂ ଆମେ ଜାଣୁଛୁ ଯେ ଆଜିକାଲି ଜନସଂଖ୍ୟା ବଢ଼ିବା ଦ୍ୱାରା ବହୁତ ବେକାରୀ ସମସ୍ୟା ଅଛି ସେଥିପାଇଁ ଲୋକମାନେ ନିଜ ନିଜ କିଛି ସମ୍ବଳ ଉପଯୋଗ କରି ନିଜେ ନିଜେ ନିଜ ଅର୍ଥ ଉପାର୍ଜନ କରିବା ଉଚିତ